ଆଗାମୀ ବର୍ଷରେ କୃଷି ଶିଳ୍ପ ସିଧାସଳଖ ବିକ୍ରୟ ଭାବରେ ବଦଲିବ ବୋଲି ମୁଁ ଭାବୁଛି ଯାହାକି ସରକାର ଆମ ଆମ ଚାଷୀମାନଙ୍କ ପାଇଁ ଯେମିତି କେନାଲର ସୁବିଧା କରେଇ ଦେଇଛନ୍ତି ବିଭିନ୍ନ ପ୍ରକାର ସାର ଏସବୁ କିଛି ଦେଇ ସେ ସେସବୁ ଦେଲେ ଆମ ଚାଷୀ ଚାଷୀମାନେ ବହୁତ ବା କ୍ଷେତରୁ ବହୁତ ଉନ୍ନତି କରିପାରୁଛନ୍ତି ଆଉ ଧାନ ବି ବଢ଼ି ପାରୁଛି ଆଉ ବହୁତ ହୋଇପାରୁଛି

ପ୍ରଭାବ ପଡ଼ୁଛି ଚାଷୀମାନଙ୍କ ଚାଷୀମାନଙ୍କ ପାଇଁ ଆଉ ହଁ କୃଷି କୃଷିଶିଳ୍ପ ପାଇଁ ଆଉ ବିଭିନ୍ନ ଫେକ୍ଟ୍ରି ଏସବୁ ହେଲେ ଏସବୁ ହେଲେ ଆଗାମୀ ବର୍ଷରେ କୃଷି ଶିଳ୍ପ ସିଧାସଳଖ ବିକ୍ରୟଭାବରେ ବଦଳିବ ବୋଲି ମୁଁ ଭାବୁଛି